ମୋ ଜୀବନରେ ଶିଖିଥିବା କେତେକ ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ଗୁଡ଼ିକ ହେଲା ସକାଳୁ ଶୀଘ୍ର ଉଠିବା ଏବଂ ନିତ୍ୟକର୍ମ ସାରି ବ୍ୟାୟାମ କରିବା ଯାହାଦ୍ୱାରା କି ମୁଁ ସୁସ୍ଥ ଓ ନିରୋଗୀ ରହିଥାଏ ଗୁରୁଜନମାନଙ୍କୁ ସମ୍ମାନ ଦେବା ଏବଂ ତାଙ୍କ ମାନଙ୍କୁ ସଖାଳୁ ଉଠି ମୋର ମୁଣ୍ଡିଆ ମାରି ବା ତା' ମୋର ହେଉଛି କାମ ତାପରେ ତାଙ୍କ ଆଶୀର୍ବାଦ ମୋତେ ମିଳିଥାଏ ନିଜଠାରୁ ଛୋଟ ଛୋଟ ପିଲାମାନଙ୍କୁ ମୋର ସ୍ନେହ ଆଦର କରିବା ସେଇଟା ବି ମୋର ଗୋଟିଏ ଦାୟିତ୍ଵ ସେମାନେ ଯାହାଦ୍ୱାରାକି ମୋର କଥା ମାନିଥାନ୍ତି ପରୋପକାର କରିବା ମୋର ଗୋଟିଏ ବି ଧର୍ମ ମୁଁ ଯିଏ ଦୁଃଖରେ ପଡ଼ିଥିଲେ କି ରୋଗ ବାଗରେ ପଡ଼ିଥିଲେ ମୁଁ ତାଙ୍କ ମାନଙ୍କୁ ଯାଇକି ସାହାଯ୍ୟ କରେ ସେମାନେ ବି ବହୁତ ମୋ ଉପରେ ଖୁସି ହୁଅନ୍ତି ମୋତେ ବହୁତ ବି ଆଶୀର୍ବାଦ କରନ୍ତି ଯାହା ହେଉ ଏହି ପିଲାଟା ସମସ୍ତଙ୍କ ଦୁଃଖରେ ଦୁଃଖୀ ହୋଇଥାଏ ଏବଂ ସମସ୍ତଙ୍କ ସୁଖରେ ବି ସୁଖୀ ହୋଇଥାଏ ସେହି ଶିକ୍ଷା ମୋର ବାପା ମାଆ ମୋତେ ବହୁତ ଛୋଟବେଳୁ ଦେଇଥାନ୍ତି ସେଥିପାଇଁ ସମସ୍ତଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ ହୋଇଥାଏ ମୋତେ ସମସ୍ତେ ବି ଭଲପାଆନ୍ତି